ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତୀୟ ଅର୍ଥନୀତିକୁ ବହୁତ ବୃଦ୍ଧି ଓ ବିକଶିତ କରିଛି ଆଗକାଳରେ ଖୁଚୁରା ବ୍ୟବସାୟ ଚାଲିଥିଲା ଏବେ ତାର ବ୍ୟବସାୟ ଶିଳ୍ପ ବଡ଼ ବଡ଼ଟା ରହିଛି ଆଜିକାଲି ଇଣ୍ଟର୍ନେଟ ବ୍ୟାଙ୍କିଂ ସାହାଯ୍ୟରେ ବ୍ୟବସାୟ କରୁଛନ୍ତି ଡିଜିଟାଲ ପେମେଣ୍ଟ ଆର୍ଥିକ କ୍ଷେତ୍ରକୁ ବହୁତ ସାହାଯ୍ୟ କରିଛି ଯାହାଦ୍ୱାରା ବ୍ୟବସାୟ ସୁରୁଖୁରୁ ହୋଇ ଚାଲିଆସୁଛି